ଆମ କେନ୍ଦ୍ରାପଡ଼ା ଜିଲ୍ଲା ଏକ କୃଷିଭିତ୍ତିକ ଜିଲ୍ଲା ଅଟେ ତେଣୁକରି ଆମ୍ବ କେନ୍ଦ୍ରାପଡ଼ା ଜିଲ୍ଲାରେ ବିଭିନ୍ନ ପ୍ରକାର କୃଷିକାର୍ଯ୍ୟ ଆମ୍ଭେମାନେ ଦେଖିବାକୁ ପାଉ ଏହି କୃଷି କାର୍ଯ୍ୟ ମଧ୍ୟରୁ ଫସଲ ଭିତ୍ତିକ କୃଷି କାର୍ଯ୍ୟ ହେଉ କିମ୍ବା ପଶୁ ଚାଷ ଭିତ୍ତିକ କୃଷିକାର୍ଯ୍ୟ ହେଉ ଆମ୍ଭେ ମାନେ ବିଭିନ୍ନ ପ୍ରକାର ବିଭିନ୍ନ କୃଷିକାର୍ଯ୍ୟ ଆମ ଜିଲ୍ଲାରେ ଦେଖିବାକୁ ପାଉ ଯେହେତୁ ଆମ ଜିଲ୍ଲାଟି ଏକ ସମତଳବର୍ତ୍ତୀ ଅଞ୍ଚଳ ଆମ ଜିଲ୍ଲା ମଧ୍ୟରେ ଦୁଇ ଦୁଇଟି ସମୁଦ୍ର ଏବଂ ତିନି ତିନୋଟି ନଦୀ ଅତିବାହିତ ହେଉଛି ତେଣୁ କରିକିନି ଆମ ଜିଲ୍ଲାରେ ଜଳର ସୁବିଧା ଏକାନ୍ତ ଏକାନ୍ତ ପାଖାପାଖି କହିଲେ ଅତ୍ୟୁକ୍ତି ହେବ ନାହିଁ ତେଣୁ କରିକିନି ଆମ କେନ୍ଦ୍ରାପଡ଼ା ଜିଲ୍ଲାରେ ଖରିଫ୍ ଫସଲ ଏବଂ ରବି ଫସଲର ଉତ୍ପାଦନ ଅଧିକରୁ ଅଧିକ ଚାହିଦା ମାତ୍ରାରେ ହୋଇଥାଏ ଫସଲ ଆମ କେନ୍ଦ୍ରାପଡ଼ା ଜିଲ୍ଲାରେ ମୁଖ୍ୟତଃ ବିଭିନ୍ନ ପନିପରିବା ଫସଲ ହୋଇଥାଏ ଯାହା ହେଉଛି କୋବି ବାଇଗଣ ବିନ୍ସ କଞ୍ଚାଲଙ୍କା ଗାଜର ଏବଂ ଭେଣ୍ଡି କଖାରୁ ଇତ୍ୟାଦି ତାକୁ ଛାଡ଼ି ଆମ ଦେଶରେ ଖରିଫ୍ ରବି ଫସଲ ହେଉଛି ଧାନ ଚାଷ ଗହମ ଚାଷ ଏବଂ ବିଭିନ୍ନ ପଶୁ ଚାଷ ମଧ୍ୟ ଆମ ଏହି ଜିଲ୍ଲାରେ ଜିଲ୍ଲାରେ ସଂଗୃହୀତ ହୋଇଥାଏ ଯେଉଁଭଳି କି ଆମ୍ଭେମାନେ ଏଥିରୁ ଆର୍ଥିକ ସହାୟତା ଅଭିବୃଦ୍ଧି ପାଇଥାଉ